ମୋତେ ଯେବେ ଖାଲି ସମୟ ମିଳେ ମୁଁ ଚିତ୍ରାଙ୍କନ କରେ କାରଣ ମୋତେ ଚିତ୍ରାଙ୍କନ କରିବା ଭଲ ଲାଗେ ଆଉ ଚିତ୍ରାଙ୍କନ ଗୋଟେ ଚିତ୍ରାଙ୍କନ ବି ତ ଗୋଟେ ପାଠ ଆଉ ଆମେ ସମୟକୁ କେବେ ନଷ୍ଟ କରିବା ଉଚିତ ନୁହେଁ କାରଣ ସମୟେ ଆମ ପାଇଁ କେବେ ବି ସମୟ ଆମକୁ କେବେ ବି ଅପେକ୍ଷା କରେନି କିନ୍ତୁ ଆମେ ସମୟକୁ ଅପେକ୍ଷା କରିଥାଉ ତେଣୁ ଆମକୁ ସମୟ ନଷ୍ଟ କରିବା ଉଚିତ ନୁହେଁ ମୋତେ ଚିତ୍ରାଙ୍କନ କରିବାକୁ ଭଲ ଲାଗେ କାରଣ ଚିତ୍ରାଙ୍କନ ହେଉଛି ଏକ ଭଲ ଜିନିଷ